କୁକୁଡ଼ା ଉତ୍ପାଦନର କିଛି ସାଧାରଣ ପଦ୍ଧତି ଗୁଡ଼ା ହେଉଛି ସେମାନଙ୍କୁ ଅଣ୍ଡାରୁ କିଭଳି ଭାବରେ ଗରମ ଦେଇ ଅଧିକ ଅଧିକ ଚାପ କିମ୍ବା ଅଧିକ ଥଣ୍ଡା ନ କରିକି ସେମାନଙ୍କୁ କିଭଳି ଭାବରେ ଭଲସେ ଅଣ୍ଡାରୁ ବାହାରିବାକୁ ଏବଂ ଛୁଆ ହେବାରୁ ସେମାନଙ୍କୁ ସମାନ ଉତାପ ଦେବାକୁ ପଡ଼ିବ ଏବଂ ସେମାନଙ୍କୁ ଦେଖାରେଖା ଭଲସେ କରିବାକୁ ପଡ଼ିବ ଦାନା ପାାଣି ଏବଂ ବହୁତ ସାରା ତାଙ୍କର କେୟାର୍ ମଧ୍ୟ କରିବାକୁ ପଡ଼ିବ ଏଣୁ ଯଦି ଆମେ ସେଭଳି ଭାବରେ ସମାନ ଭାବରେ ଆମେ ଯଦି ନ ସେମାନଙ୍କୁ ଚାପ କିମ୍ବା ଦାନା ପାଣି ନ ଦେଉ ତା'ହେଲେ ସେମାନଙ୍କର ଦେହ ମଧ୍ୟ ଭଲ ରହିବ ନାହିଁ ଏବଂ ସେମାନଙ୍କୁ ହତ୍ୟା କିମ୍ବା ଅଧିକ ତଳେ ଛେଚିବା ଏଭଳି ଭାବରୁ ଟିକେ ଦୂରେଇ ରହିବା ଉଚିତ